ଆମର ମାଛ ବଜାର ଆମର କେନ୍ଦ୍ରାପଡ଼ାର ସେ ଠାରୁ ଯେଉଁ ମାଛ ବିକ୍ରି ହୁଏ ଚିଙ୍ଗୁଡ଼ି ଠାରୁ ଚୁନା ମାଛ କତୁରୁ ବଡ଼ ମାଛ ପର୍ଯ୍ୟନ୍ତ ବିକ୍ରି କରାଯାଏ ଏଇ ଯେଉଁ ମାଛ ମାର୍କେଟ୍ ତାକୁ କହନ୍ତି ସେ ମାଛ ମାର୍କେଟରୁ ଆମେ ପ୍ରତ୍ୟେକ ରବିବାର ଦିନ ଛୁଟି ଦିନରେ ମାଛ କିଣି ଆମେ ଆଣିଥାଉ